ନିର୍ବାଚନ ସମୟରେ ମୁଁ ବହୁତ ଅସୁବିଧାର ଅସୁବିଧାର ସମ୍ମୁଖୀନ ହେଇଚି କାରଣ ଆମର ଦୁଇଟିକା ଦୁଇଟା କି ତିନିଟା ଦଳ ଥାଆନ୍ତି ଆଉ ସେମାନେ ତାଙ୍କ ମଝିରେ ବି କେତେ ବିରୋଧୀ ଦଳ ଥାଆନ୍ତି ତ ସେମାନେ କ'ଣ କରନ୍ତି ନା ଭଙ୍ଗାରୁଜା କରିକି ମଦ ଫଦ ପିଇ ଭଙ୍ଗା ରୁଜା କରନ୍ତି ଆଉ ଟଙ୍କା ଫଙ୍କା ଲୁଟ୍ କରନ୍ତି ଏମିତି କରନ୍ତି